ହ୍ୟାଲୋ ସାର୍ ଏଇଟା ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟରେ କଲ୍ ଲାଗିଛି କି ମୁଁ ନାଁ ଅଲୋଖା ସରକାର ମୁଁ ପିକନିକ୍ ଯିବି ବୋଲି ପ୍ଲାନ୍ କରିଥିଲି ଆମେ ସାଙ୍ଗମାନଙ୍କ ସହିତ ମିଶିକି ଯିବୁ ସେଥିପାଇଁ ଆମେ ସାଙ୍ଗମାନେ ମିଶି ଆପଣଙ୍କ କ୍ୟାବ୍ ବୁକ୍ କଲୁ ଏବେ ଆପଣଙ୍କ କ୍ୟାବ୍ ତ ଆସିଛି କିନ୍ତୁ କ୍ୟାବ୍ରେ ବସି ବି ହେବନି ଏତେ ଅପରିଷ୍କାର ଆପଣ ତ ଜାଣିଛନ୍ତି ଏଇଟା କୋଭିଡ଼୍ ଟାଇମ୍ ଏ ଟାଇମ୍ରେ କେତେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼େ ଯେମିତିକି ଆମକୁ କୋଭିଡ଼୍ ପଜିଟିଭ୍ ନହେଉ ସେଥିପାଇଁ ସେଥିପ୍ରତି ସେଥିପାଇଁ ଆମେ ସମସ୍ତେ ମାକ୍ସ ମାସ୍କ ପିନ୍ଧୁଛୁ ପରିଷ୍କାର ପରିଷ୍କାର ଲୁଗାପଟ୍ଟା ପିନ୍ଧୁଛୁ ହେଲେ ଆପଣଙ୍କର ଯେଉଁ ଡ୍ରାଇଭର ତାଙ୍କେ ତ ମାସ୍କ ବି ପିନ୍ଧିନାହାନ୍ତି ଏମିତି ଆମମାନଙ୍କୁ ଗାଡ଼ି ଚଲେଇକି ନେଇଯିବେ ତା ଛଡ଼ା ଆପଣଙ୍କ କ୍ୟାବ୍ ଆପଣଙ୍କ କ୍ୟାବ୍ ଭିତରେ ତ ଟିକେ ବି ପରିଷ୍କାର ନୁହେଁ ପୁରା ଅପରିଷ୍କାର ସିଟ୍ବିଟ୍ ପୁରା ଅପରିଷ୍କାର ତା ଭିତରେ ବସି ବି ହେବନି ଆମେ ଯିବୁ କେମିତି ଏମିତି ଗେନ୍ଧିଆ କ୍ୟାବ୍ରେ ଯିବୁ ଆମେ ବୁକ୍ କରିଥିଲୁ ହେଲେ ଭଲଟା ଦରକାର ଏମିତି ଗେନ୍ଧିଆଟା ଦେଲେ ଆମେ କେମିତି ରହିବ କେମିତି ଯିବୁ